ଭାରତର ଆଇନ ବ୍ୟବସ୍ଥା ଠିକଠାକ ଅଛି ବାକି ଯେନ୍ କିଛିଟା ଆଇନ୍ ଅଛି ଯେନ୍ତା ଠିକ ନାଇଁନ ଯେନ୍ତାକି କେନ୍ ମହିିଲାକେ ରେପ୍ କରାହେଉଛେ କି କାଣା କରାହେଉଛେ ସେ ଦୋଷୀଟା ଦଣ୍ଡ ପାଇବାର ଲାଗି ବହୁତ ଦିନ ଲାଗିଯାଉଛେ କିମ୍ବା ସେଟାକେ ଆମେ ହଁ ଦଣ୍ଡ ଦେବାର ଲାଗି କେତେଜଣ ମୁକୁଲି ବି ଯାଉଛନ୍ କେତେଜଣ ଖାଲି ଜେଲ ଯାଇକିରି ବାହରି ବି ହେଇଯାଉଛେ ପ ବାକି ଦେଶମାନଙ୍କୁ ଯେନ୍ତା ଆସିକି ରେପ୍ ଯଦି ସେ ଧରା ପଡ଼ିଲା ଏନ୍ତା ହେଇଛି ବୋଲି କୋର୍ଟରେ ଯଦି ଫଇସଲା ନିଆ ହେଲା ତାର ଆର ଦିନ ତାହାକେ ଫାଶୀ ଦିଆହେସି କି ମାରିଦିଆ ହେସି ସେନ ଆଇନ ବ୍ୟବସ୍ଥା ଭାରତରେ ନାଇଁନ ତାପରେ କିଛିଟା ଆମର ଗଭର୍ଣ୍ଣମେଣ୍ଟ ଆଇନ ବ୍ୟବସ୍ଥା ଅଛେ କମ୍ପଲସୋରୀ କରବାରଟା ଟ୍ୟାକ୍ସ ଦେବାରଟା ଟ୍ୟାକ୍ସ ମାନେ ବହୁତଟେ ନିଆଯାଉଛେ ଦୋକାନ ପ୍ରତିରୁ ଆଉ ଆମର ରୋଡ଼ ଟ୍ୟାକ୍ସ ସର୍ଭିସ୍ ଟ୍ୟାକ୍ସ ଏ ଦାନିନର ବହୁଟ ଟ୍ୟାକ୍ସ ନିଆଯାଉଛି ଯାହାଫଳରେକି ସାଧାରଣ ଲୋକମାନଙ୍କନୁ ବହୁତ ପଇସା ଯାଉଛି ଆଉ ଆମର ମଦ ଦୁକାନକେ ସ୍ଵାଧୀନ ଛାଡ଼ିବାର୍ଟା ଯେ ଲାସ ପାର ସ ମଦ ବିକିବାର ଲାଗି ଦେବାର୍ଟା ଏ ବ୍ୟବସ୍ଥା ଟିକେ ଠିକ ନାଇଁନ ଯାହା ଯେନ୍ତାକି ମୋ ଦୋକାନରୁ ଆମର ଜି ଏସ୍ ଟି ବନେ କଣ୍ଟ୍ରିବ୍ୟୁଟ୍ କରୁଛେ ସେଥିର୍ ଲାଗି ଭାରତ ବାଲେ ଆମର ମଦ ଦୋକାନବାଲାଙ୍କୁ କିଛି ନାଇଁ କରବାର୍ ବାକି ଏରା ଗୋଟେ ଠିକା ଏଣ୍ଟି ନାଇଁ ସେ